ହ୍ୟାଲୋ ତମର କାଳେ ଜଳଖିଆ ଦୋକାନ କ'ଣ ଏଇ ଯେଉଁ ଛଙ୍କାଛଙ୍କି ଜଳଖିଆ ଦୋକାନ ନା ଛଙ୍କାଛଙ୍କି ଉପରେ ଚଳଖଆ ଦୋକାନ ନା କ'ଣ କ'ଣ ତୁମ ଦୋକାନରେ ସବୁ ବିକୁଛ ଅଛି ସବୁ ଜଳଖିଆ ଅ ହ ଆଉ ବରା ବରା ଗୋଟା କେତେ ସିଙ୍ଗଡ଼ା ଗୋଟା କେତେ କ'ଣ କେତେ ସବୁ ରେଟ୍ ଅଛି ସବୁ କ'ଣ କେମିତି ଓ ହଁ ହଁ ମୁଁ ଶୁଣି ହଁ ମୁଁ ଶୁଣିଲି ତୁମ ଦୋକାନରେ ଭଲ ଜଳଖିଆ ମିଳେ ତ ଟିକେ ନବାର ଥିଲା ସେଇଥିପାଇଁ ଫୋନ୍ ନମ୍ବରଟା ଥିଲା ପଚାରିଦେଲି ଫୋନ୍ କରିକି ଆଉ ମୋତେ ଯ ଦେବ କିଛି ବାନ୍ଧି ଦେଇଥିବ ଜଳଖିଆ ମୋ ପାଇଁ ମୁଁ କିଛି ନେମି ତୁମଠୁ ବରା ଦଶଟା ବରା ଦଶଟା ସିଙ୍ଗେଡ଼ା ଦଶଟା ଆଉ ମିଠା କୋଡ଼ିଏଟା ଆଉ କାକେରା ପାଞ୍ଚ ଦଶଟା ଆଉ ସିଙ୍ଗେଡ଼ା ପାଞ୍ଚଟା ଜିଲାପି ଦଶଟା ଏମିତି ବାନ୍ଧି ଦେଇଥିବ ଦେଖିକି କେମିତି ବାନ୍ଧି ଦେଇଥିବ ଆଉ ଭଲ ଭଲ ଭଲ ଆଜି ଜିନିଷ ନା ବାସି ଜିନିଷ ବିକା ବିକି କରୁନ ତ କିଛି ମିଶେଇକି ହଉ ହଉ ହଉ ଆଉ ଦୋକାନଟା ଖୋଲା ଅଛି ନା ଏବେ ହଉ ହଉ ହଉ ଖୋଲା ରଖିଥାଅ ମୁଁ ଯାାଇକି ପହଁଚୁଛି ଜଳଖିଆ କିଛି ଦେବ ଆଉ ହଉ ହଉ ରଖୁଛିି